ଆମେ ଆମର ଓଡ଼ିଆ ଭାଷାକୁ ବହୁତ ଭଲ ପାଇଥାଉ ଓଡ଼ିଆ ଭାଷା ବଡ଼ ସୁନ୍ଦର ଶୁଣିବାକୁ ଲାଗେ ଏଠି ଏତେ ମଧୁର ଓଡ଼ିଆ ଅ ଆ ହର୍ଷେଇ ପଢ଼ାଇ ଦେଲା ମୋତେ ଆମ ଭାଷା ଓଡ଼ିଆ ଭାରି ବଢ଼ିଆ କେତେ ସୁନ୍ଦର ରାଇଜ ମୋର କେତେ ମିଠା ମୋର ଭାଷା ଝରଣା ବଜାଇ ଟଣ ଏଠି ମେଘ ବଜାଇ ମାଦଲ ପ୍ରାଚୀନ କାଳରେ ଆମେ ଓଡ଼ିଆର ନାମ ଥିଲା ଉଡ଼୍ର ଆମ ଅଞ୍ଚଲରେ ଆମେ ଯେଉଁ ସବୁ କଥା ହେଉଛୁ ଏବଂ ଯେଉଁ ସବୁ ଭାଷା ଆମେ ବ୍ୟବହାର କରୁଛୁଁ ଆମ ଭାଷା ଓଡ଼ିଆରେ ଭାରି ବଢ଼ିଆ ପ୍ରତ୍ୟେକ ବ୍ୟକ୍ତି ଭାରତର ବିଭିନ୍ନ ଭାଗରେ ସାଂସ୍କୃତିକ ବିନିମୟ ଯୋଗୁଁ ଆମ ଓଡ଼ିଆ ଭାଷା ଅତ୍ୟନ୍ତ ଅଟେ ଓଡ଼ିଆ ଭାଷା ଅତ୍ୟନ୍ତ ଅଟେ ତେଣୁକରି ସାଂସ୍କୃତିକ କ୍ଷେତ୍ରରେ ଯୋଗାଯୋଗ କରୁଥିବା ଓଡ଼ିଆ ଭାଷା ଏକ ମୂଲଦାନ ଅଟେ ଯାହାକି ରହିଛି ନାଚ ଗୀତ ସଙ୍ଗୀତ ବାଦ୍ୟ ଇତ୍ୟାଦି ଏହିସବୁଗୁଡ଼ିକ ଆମ ଓଡ଼ିଆ ଭାଷାର ଭୂମିକା ଗ୍ରହଣ କରିଥାଏ ଏହି ଭାରତ ଏହି ଓଡ଼ି ଏହି ଓଡ଼ିଆ ଆମ ପ୍ରଚଲିତ ସାଂସ୍କୃତିକ କ୍ଷେତ୍ରରେ ବିିନିମୟ ଏବଂ ଯୋଗାଯୋଗ କରିଥାଏ